ଦେଖନ୍ତୁ ଯେମିତିକି ଦେଖିବାକୁ ଗଲେ ଆମ ଦୁନିଆ ଡେଭ୍ଲପ୍ ହେଲା ତା'ଦ୍ଵାରା ଟେକ୍ନୋଲୋଜି ମଧ୍ୟ ଡେଭ୍ଲପ୍ ହେଲା ସେଥିପାଇଁ ଷ୍ଟ୍ରିମିଂ ଏବଂ ଭିଡ଼ିଓ ଗେମିଂ ଭିଡ଼ିଓ ଗେମିଂ ଇତ୍ୟାଦି ଗୁଡ଼ିକ ଧୀରେ ଧୀରେ ମଧ୍ୟ ଡେଭ୍ଲପ୍ ହେବାକୁ ଯାଉଛି ତା' ବଦଳରେ ଆମକୁ ଦେଖିବାକୁ ଗଲେ ଟେକ୍ନୋଲୋଜି ହେଉ କିମ୍ବା ଆମର ଏହି ଗେମିଂ ଟି ଭି ଟେଲିଭିଜନ୍ ମାତ୍ରକେ ଆମେ ସବୁ କିଛି ଜାଣିପାରିଲେ ଆଗ କାଳେ କ'ଣ ହେଉଥିଲା କି ଦେଖିବାକୁ ଗଲେ କାହା କାହା ଘରେ ସେ ଯେଉଁ କ୍ୟାସେଟ୍ ଟି ଭି ଇତ୍ୟାଦି ଲାଗୁଥିଲା କିନ୍ତୁ ଏବେ ଏବେ ଜମାନା ଡେଭ୍ଲପ୍ କଲାପରେ ଆମ ଗେମିଂ ସୃଷ୍ଟି ହେଲା ଏବଂ ବହୁତ ଗୁଡ଼ାଏ ଆମ ଗେମ୍କୁ ନେଇ ବିଷୟବସ୍ତୁ ସୃଷ୍ଟି ହେଲା ଧୀରେ ଧୀରେ ସମସ୍ତେ ପ୍ରଭାବିତ ହେଲେ ଏବଂ ଆମ ଟେକ୍ନୋଲୋଜି ମଧ୍ୟ ଦିନକୁ ଦିନ ଡେଭ୍ଲପ୍ ହେବାରେ ଲାଗିଲା